ଆମର ଇଆଡ଼େ ବହୁତ ପ୍ରକାରର ଭାଲୁ ବାହାରୁଛନ୍ତି ଯୋଉଟାକି ଜଙ୍ଗଲରେ ରହୁନ୍ତି ମତେ ଲାଗେ କିି ଭାଲୁ ମାନଙ୍କୁ ଧରିକି ତାକୁ ନେଇକି ନନ୍ଦନକାନରେ ରଖିବା ପାଇଁ ରଖିଲେ କାରଣ ସେଠି ତାଙ୍କୁ ଖାଇବାକୁ ରହିବାକୁ ସୁବିଧା ଏଇଠି ରହିବେ ଗଲେ ତାଙ୍କେ ଲୋକକୁ କାମୁଡ଼ିବେ ଲୋକଙ୍କ ଶିକାର ବି ହେବେ କେତେ ଲୋକ କେତେ ଲୋକ ଭାଲୁକୁ ମାରିବେ କେତେ ଲାଲ ଲୋକକୁ ମାରିବ ଏଭଳି ଭାବରେ ହେଲେ ସେଇ ଜିନିଷ ଯାକ ହବ ତେଣୁ କରି ମୁଁ ଭାବୁଛି ଅଭୟାରଣ୍ୟ ରଖିବ କି ବିଭିନ୍ନ ପ୍ରଜାତିରେ ରଖିବେ ଆପଣ ସେମାନଙ୍କୁ ସୁରକ୍ଷା ଦେବାର କାରଣ ଜନ୍ତୁ ଜନ୍ତୁ ମାନଙ୍କୁ ବାହାରେ ନ ଛାଡ଼ିକି ନିଜ ଭିତରେ ଯତ୍ନରେ ରଖିକି ରଖିବା ଉଚିତ